ଆମ ଗ୍ରାମରେ ଜଣେ ମୋ ବଡ଼ ଭାଇ କୁକୁଡ଼ା ଦୋକାନ ଖୋଲିଥିଲା ଛୋଟ କୁକୁଡ଼ା ଦୋକାନ ଖୋଲିଥିଲା ସେ ଏବେ ବହୁତ ସଫଳ ହୋଇଛି କୁକୁଡ଼ା ଦୋକାନ ଏହି ଭଳି ଗୋଟେ ବଡ଼ କୁକୁଡ଼ା ଦୋକାନ ଏବେ ଅଛି ସେ ଏବେ ସଫଳ ହୋଇଛନ୍ତି